ହ୍ୟାଲୋ ହଁ ଭଲ ଅଛି ଆଉ ତୁମେ ଆସିଛ ଯେ ଅ ହଁ ରହିବ ଏଇନା ହଁ ଘର ଆଡ଼େ ଆଇନି ତ ହଁ ଚାଲିଛି ପରା ଆଉ କିରା କରିବୁ ଆଡ଼େ ତ ଆଉ କିଛି କାମ ଧନ୍ଦା ନାହିଁ ଚାଲିଛି ଠୁକୁରୁ ମୁକୁରୁ କିନା ଆଉ ଆଇବ କେତେବେଳେ ବୁଲିବୁଲା କିନା ଯିବ ନାଇଁ ଆସୁଛି ମାନେ ବୋଲା ହେଉଛି ଆସୁଛନ୍ତି ଲୋକ କେତେବେଳେ ଯେମିତି କହିବ ଆଉ କେତେବେଳେ ଦରକାର ଅଛି କି ଉପରବେଳି ହଁ ନାଇଁ ବରା ସିଙ୍ଗଡ଼ା ଏ ସବୁ ଯେଉଁ ଟିଫନ୍ ଆଇଟମ୍ ବି ବନଉଛି ଆଉ ଟିକେ କ'ଣ କହିଲ ଏଇ ଯେଉଁ ଆମର ଉପମା ଚୁଡ଼ା ସନ୍ତୁଳା ହଁ ଘୁଘୁନି ବି କରୁଛି ନା ଆ କେମିତି ଖାଇବେ ଶୁଖିଲା ଗୁଡ଼ା ଖାଇବେ କି ଆଉ ଓ ହଉ ହଁ ଆଇବ ବୁଲିବୁଲା କିନା ଯିବ ଏଇନା ରହିବ ମାର୍ଗଶିର ମାସଟା କିି ପଳେଇବ ରହିିବ ଏଇନା ନାଇଁକି ସେଇଆଡ଼େ ସବୁ ଭଲ୍ ଭଲ୍ ଲାଗୁଛି ବାହାର ଏରିଆଟା ନା ଏପଟେ ମୋ ଶାଶୁ ଶ୍ୱଶୁର ଅଛନ୍ତିି ପୁଣି ତାଙ୍କ କଥା କିଏ ବୁଝିବ ସେଥିପାଇଁ କୁଆଡ଼େ ଯାଇ ହେଉଛି ହଁ ଛାଡ଼ ପାଳିଆ କରୁ ଏଠି ଯେ ମାସେ ମାସେ କେତେ ଏଇଟା ପାଖରେ ଯିବୁ କରିହବ କି କହୁନୁ ଦେଖୁଥିବ ତଥାବିି ବୁଝୁଥୁିବ ପଇସା ବି ହେଇଟା ଟିକେ ନାହିଁ ରଟା ଟିକେ ସେ ଖାଇବା ପିଇବା ସବୁ ଯାହା ଇନକମ୍ ହେଲେ ହଉ ଠିକ୍ ଅଛି ହେଲେ ବୁଝାବୁଝି କରୁଥିବ ଆଇଲେ ଯିବା ଆଉ ଦେଖିବା କେତେବେଳେ ଆଉ ହଉ ହଁ ହଁ